ଆଜିକାଲି ଯୁଗର ଟେକ୍ନୋଲୋଜିର ବହୁତ ବ୍ୟବହାର ଚାଲିଛି ଭଲ ବି ଚାଲିଛି ଖରାପ ବି ଚାଲିଛି ଆଗରେ ଲୋକମାନେ ଜାଣିପାରୁନଥିଲେ କ'ଣ କୋଉ ଦେଶରେ କ'ଣ ହେଉଛି କୋଉ ସମାଜରେ କ'ଣ ହେଉଛି ଆଜିକା ଦିନରେ ଟେକ୍ନୋଲୋଜି ସାହାଯ୍ୟରେ ଲୋକମାନେ ବହୁତ କିଛି ଜାଣିପାରୁଛନ୍ତି କି ଟେକ୍ନୋଲୋଜି ସାହାଯ୍ୟରେ ନେଟୱାର୍କ ସାହାଯ୍ୟରେ ପିଲାମାନେ ପାଠ ବି ପଢ଼ି ପାରୁଛନ୍ତି ବହୁତ ସୁବିଧା ବି ହେଉଛି ଅସୁବିଧା ବି କେତୋଟି ଅଛି ରହିଛି ଆଗ ଆଗ କାଳ ଯୁଗ ମାନେ ରେଡିଓ ମାନଙ୍କରେ ସେ ଖାଲି ଟିକେ ଶୁଣୁଥିଲେ କିନ୍ତୁ ଆଜିକା ଦିନ ଟେକ୍ନୋଲୋଜି ଯୋଗୁଁ ଫୋନ୍ ଲୋକ ଦୂରର ଲୋକ କଥାବାର୍ତ୍ତା ହୋଇପାରୁଛନ୍ତି ସବୁ ହୋଇପାରୁଛି ଭଲ ଟେକ୍ନୋଲୋଜି ମିଶା ଭଲ ଚାଲିଛି ଆହୁରି କେତେୋଟି ଖରାପ ବି ଅଛି ଆହୁରି ଭଲ ବି ଅଛି ତ ଟେକ୍ନୋଲୋଜି ଟେକ୍ନୋଲୋଜି ଏମିତିକା ଜିନିଷ କି ଗୋଟେ ଲୋକଙ୍କୁ ଆମେ